ଆରେ ସବୁ ଆମେ ଜେଉନ ସ୍କୁଲ୍କୁ ଯାଉ ପାଠ ପଢ଼ୁ ପାଠ ପଢ଼ିକି ଇଏ କରୁ ତାପରେ ଏଇ ଜେଉନ କରୋନା ସମୟରୁ ଆଜ୍ଞା ଆଗରେ ସବୁ ପିଲା ସେଠୁ ଅନ୍ଲାଇନ୍ ଇଏ କରିକି ସେମାନେ ଇଏ କରନ୍ତି ଅନ୍ଲାଇନ୍ ଦ୍ବାରା ହେଠି ସବୁ ପାଠ ପଢ଼ି ପାରନ୍ତି ଘରେ ଇଏ କରିକି ତାପରେ ଏଇ ଯେଉଁ ଇଏ ହେବା ଦ୍ବାରା ବହୁତ ଇଏ ଯେଉଁ ମୋବାଇଲ୍ଫୋବାଇଲ୍ ଇଏରେ ବହୁତୁ ପିଲା ଗୁଡା ଇଏ ଯଉ ଗେମ୍ଫେମ୍ ଖେଳିବା ଆଉ ଗେମ୍ ଖେଳନ୍ତି ସେଇଥିରେ ବି ବହୁତୁ ପିଲା ସେଥିରେ ବି ହଇରାଣ ହରକତ ହୁଅନ୍ତି ସେ ଏ କରି ଦ୍ବାରା ଏବେ ଯେଉଁ ଇଏ ହେଲାଣି ସିଏ ତ ଆଉ ଇଏ ନାହିଁ ଏବେ ପିଲା ବି ବହୁତ ପାଠ ପଢ଼ିକି ବି ଇଏ ଅନ୍ଲାଇନ୍ରେ କିଛି ପଳାଉଛନ୍ତି କିଛି ଏଇ ଯେଉଁ ବାତାରାମି କରିକି ସେ ବି ପଇସା ପତ୍ର ଇଏ ଯେଉଁ ଗେମ୍ଫେମ୍ ଖେଳିକି କିଛି ବି ହଇରାଣ ହେଉଛନ୍ତି ହଇରାଣ ହେବା ଦ୍ବାରା ଏବେ ଇଏ ଯଉ ସିସ୍ଟମ୍ ଆଇଲା ସବୁ ପ୍ରକାର ଇଏ ଆଇଲାଣି କିଛି ତଥାପି ସେଥିରେ ମାନୁନାହାଁନ୍ତି ଆଉ ଯେଉଁମାନେ ମାନୁଛନ୍ତି ସେ ଠିକ୍ ଉପକୃତ ହେଉଛନ୍ତି ଆଉ କଣ ଆଉ ଆଜ୍ଞା ବେଶୀ କିଛି କଣ କହିବି ଏଇନା ସେ ବାବଦ ଏତିକି କହି ରହିଲି